ଆମର ତ ସରକାର ଆସୁ ଆସୁ ସୁଭଦ୍ରା ଯୋଜନା ପାଇଦେଣି ଆମ ସରକାର ଆସିଲାଠୁ ସୁଭଦ୍ରା ଯୋଜନା ଆସୁ ଆସୁ ପାଇଲ ଗ୍ୟାସ ପାଇଲ ତୁମେ ପାଇ ନାହଁ କି ହଁ ସିଏ ଗୋଟେ ଯୋଜନାରେ ଯାଏନା କି ପାଞ୍ଚ ଟଙ୍କିଆ ବସ୍ ଦେଲା ଖାଲି ରାସ୍ତାରେ ଚାଲିଲା ଗାଁକୁ ଆସିଲା ନାଇଁ ନା ଆମେ କାଇଁ ସେମିତି ପାଇନୁ ସେ ବସ୍ ଖାଲି ଖାଲି ଖାଲି ଖାଲି ବୁଲିକି ତେଲ ପୋଡ଼ୁଛି ହଁ ମା ଆମେ କାଳିଆ ଯୋଜନା ପାଇଛୁ ଟିକେ ଲେଟ୍ରେ ପାଇଲୁ ଆଉ ହଁ ସେ ଯେ ହଁ ପାଇଛୁ ହଁ ପାଇଛୁ ହଁ ନୂଆ ସରକାର ଆମର ଆସିଛି ଆଗକୁ କେତେ କ'ଣ କରିବ ଆଉ ହଁ ଦେଖିବ ପାଞ୍ଚ ବର୍ଷ ତ ବର୍ଷେ ତ ହେଇନି ଯାଉ ଆମେ ତ ଭିନ୍ନକ୍ଷମମାନଙ୍କୁ ଦେମୁ ଘରଟା କୁହା ହେଇଛି ଆଉ ଦେବେନି କ'ଣ ହେଲା କି ତାଙ୍କୁ ହଜାର ମିଳୁଛି ଆଉ କେତେ ମିଳିବ ଧୀରେ ଧୀରେ ହେବ ଆଉ ନୂଆ ସରକାର ଏବେ ଧୀରେ ଧୀରେ ହେବ ଆଉ ବ୍ୟସ୍ତ ହୁଅନା ଆଉ ହେବ ହେବ ହେବ ଆଉ ହଉ ହଉ ଦେଖିବା ଆଉ କ'ଣ ହେଉଛି ଆଉ ଆଗକୁ ହଉ ତା'ହେଲେ ରଖୁଛି